ଓଡ଼ିଶାର ସଂସ୍କୃତିହାର ଇତିହାସ ଏବଂ ଭୂଲ୍ ଦ୍ୱାରା ଅନେକ ପ୍ରଭାବିତଛି ଯେମିତିକି ପାହାଡ଼ିଆ ଅଞ୍ଚଳରେ ଉପନିବେଶର ପ୍ରଭାବ ହେତୁ ଆଦିବାସୀମାନଙ୍କର ରୀତିନୀତିରେ ଅନେକ ପରିବର୍ତ୍ତନ ଦେଖାଯାଇଛି ସେମାନେ ସେମାନଙ୍କ ଚାଲିଚଳଣି ଜୀବନଶୈଳୀ ବହୁତ ଅଲଗା ଥିଲା କିନ୍ତୁ ଉପନିବେସର ପ୍ରଭାବରେ ସେସବୁ ପରିବର୍ତ୍ତନ ହେଲା ଜୀବନଶୈଳୀର ମ ମଧ୍ୟ ଅନେକ ବିଭିନ୍ନତା ଦେଖାହଲା ଯେମିତିକି ସେମାନେ ଆଗରୁ କଞ୍ଚା ମାଂସ ଫଳ ଫଳ ଖାଇ ବଞ୍ଚୁଥିଲେ କିନ୍ତୁ ଏବେ ସେମାନେ ରୋଷେଇ କରି ହଉଛନ୍ତି ପ୍ରାଚୀନ ସମୟରୁ ବିଭିନ୍ନ ସାମୁଦ୍ରିକ ବାଣିଜ୍ୟ ମଧ୍ୟ ହେଉଥିଲା କିନ୍ତୁ ଏବେ ଆମ ରାସ୍ତା ତିଆରି ହେଲା ଏବଂ ଉଡ଼ଜାହାଜ ମଧ୍ୟ ଚାଲିଲା ଏବେ ସ୍ଥଳବାହିନୀ ଆକାଶବାହିନୀ ଏବଂ ଜଳବାହିନୀ ସମସ୍ତ କ୍ଷେତ୍ରରେ ବାଣିଜ୍ୟ ହୋଇପାରୁଛି